ମୋର ତ ପ୍ରାୟ ଭୋଜି ମାନେ ଖାଇବାର ବୋଲେ ସମସ୍ତଙ୍କ ସାଙ୍ଗରେ ଭୋଜନ କରିବାର ବହୁତ ଇଚ୍ଛା ଏନ୍ତା କି ଆମର ଏରିଆ ନା ପ୍ରାୟତଃ ବାହାଘର ମାନଙ୍କେ ଆମେ ସବୁ ଲୋକ ସାଙ୍ଗକେ ବସିକିର ଖାଇସୁଁ ପ୍ଲସ ଆମର ନୂଆଖାଇ ପର୍ବ ହେସି ଆମର କଳାହାଣ୍ଡି ଏରିଆନେ ସେତିକିବେଲେ ଆମର ପରିବାର ଲୋକମାନ ବସିକିରି ଖାଇସୁଁ ଆଉ ବାହା ଭୋଜି ତ ହେଲା ସେଇଟା ବସି କରି ଖାଇସୁଁ ଏକୋଇଶିଆ ଭୋଜିରେ ବି ବସି କରି ଆମେ ପ୍ରାୟ ତଳେ ବସି କରିକେ ଖାଇସୁଁ ଆମକେ ସେଇଟା ସବୁ ଭଲ ଲାଗ୍ସି ସିସାନ୍ ମୁଁ ପରିବାର ଲୋକ୍ ତା ପରେ ଆମର୍ ରିଲେଟିଭ୍ସମାନେ ଯେତିକି ଆସନ୍ ସବୁ ଲୋକଙ୍କ ସାଙ୍ଗରେ ବସି କିରି ଖାଇସୁଁ ଆଉ ଏ ନୂଆ ବର୍ଷ ଟାଇମ୍ରେ ବି ଆମେ ବଣ ଭୋଜି କରବାକେ ଯାଇସୁଁ ସାଙ୍ଗମାନେ ସେ ଟାଇମ୍ରେ ବି ଆମେ ଆରାମସେ ବସି କରି ବୋଲେ ଭୋଜି କରି ଖାଇବା କେ ଖୁବ୍ ଭଲ ଲାଗ୍ସି ସନ୍ଧ୍ୟାବେଳେ ଯାଇ କରି ବଣ ଭୋଜି କରି କରି ରାନ୍ଧବାଟା ଖାଇବାଟା ସବୁ ଭଲ ଲାଗ୍ସି ଆରୁ ହେକି ଏଇଟା ନାଇଁ ନାଇଁ ଯେ ବେଶୀ ଗଲେ ତ ମନ୍ଦିରର ଯେନ୍ଟା ପ୍ରସାଦ ମିଳଛେ ସେଇଟା ବି ଭଲ ଲାଗ୍ସି